ମୋର ଚୁଡ଼ା ଚୁନା ଏବଂ ଇଡ଼ଲି ସବୁଠାରୁ ପ୍ରିୟ ଖାଦ୍ୟ ଚୁଡ଼ା ଏବଂ ଚୁଡ଼ା ଚୁନା ଖାଇଲେ ଦିନ ତମାମ ପାଣି ଦରକାର ପ୍ରତି ଘଣ୍ଟାଏ ଦି ଘଣ୍ଟାରେ ପାଣି ପିଇଲେ ଏହା ଶରୀର ପାଇଁ ନିରୋଗ ହୁଏ ରାତିରେ ମଧ୍ୟ ରୁଟି ଖାଉ ତେଣୁ ଚୁଡ଼ାଟି ହେଉଛି ଓଡ଼ିଆ ମାନଙ୍କ ପ୍ରିୟ